ହଁ ନମସ୍କାର୍ କିଏ କହୁଥିଲେ ହଁ ତପୁ କ'ଣ ହେଲା ହଁ ଆଡ଼୍ମିଶନ୍ ତ ଅଛି ତମେ ଆଡ଼୍ମିଶନ କରି ଆସିବନି କି

ଟ୍ୟୁସନ୍ ତମେ ତ ତମେ ତ ଦୁଷ୍ଟ ହେଉଛ ତମେ ମାନେ ଅନ୍ୟ ପିଲା ଯଦି ପାଠ ପଢ଼ୁଛନ୍ତି ତମେ ସେମିତି ପଢ଼ିଲେ ତ ତମେ କ'ଣ କରିପାରିବ ଆଉ ତମେ ଖାଲି କହିବି ନା ପାଠ ପଢ଼ା ହେଉନି ଏମିତି ସେମିତି କରି କହିଲେ କେମିତି ହେବ ତମେ ନିଜେ ତ ପଢ଼ିବ ବୋଲି ତ ତମେ ହଁ କରିପାରିବ ଆଡ଼ମିଶନ୍ ପ୍ରୋସେସ୍ ମାନେ କ'ଣ ତମେ ତ ଆସିବ ଯାହା ଦୁଇ ତିନି ହଜାର ଟଙ୍କା ଲାଗିବ ଆଡ଼ମିଶନ୍ କରିକି ଯିବ ଆହୁରି ଯାହା ଭଲ ପଢ଼ାପଢ଼ି ଅଛି ସବୁ ତ ସୁବିଧା ଅଛି ତମେ ଯଦି ବହୁତ ଭଲ ପଢ଼ିବ ତା'ହେଲେ ସାର୍ ମାନେ ତାଙ୍କୁ ବହୁତ ମାନେ ଭଲ କରିବେ ଆଉ ଯାହା ବି ସ୍କଲାରସିପ୍ ମଧ୍ୟ ଅଛି ସ୍କଲାରସିପ୍ ମଧ୍ୟ ଦିଆଯିବ ଆଉ ଯେତିକି ପାଣି ଲାଟ୍ରିନ୍ ବାଥରୁମ୍ ତ ସବୁ ସୁବିଧା ଅଛି ନା ନା ପଢ଼ାପଢ଼ି ଆମର ସବୁ ଷ୍ଟାପ୍ ଅଛନ୍ତି ମ୍ୟାଥ୍ ପଢ଼ାଇବା ଆମର ସେ ପାଇଁ ବିମଳ ସାର୍ ଅଛନ୍ତି ସେ ବି ଭଲ ପଢ଼ାଉଛନ୍ତି ଆଉ ଦୁଇ ତିନିଟା ମ୍ୟାଡ଼ାମ୍ ଅଛନ୍ତି ସେମାନେ ବି ସବୁ ଭଲ ପଢ଼ାଉଛନ୍ତି ଖାଲି ତମେ ଏକା ଯଦି ଭଲ ପଢ଼ିପାରିଲ ତା'ହେଲେ ତମେ କା ଆଗକୁ ଯାଇପାରିବ ହଁ ଯଦି ଭଲ ପଢ଼ି ପାରିଲ ତା'ହେଲେ ଯଦି କ'ଣ ତମ ଆଉ ଅଲଗା କିଛି ତମ ଟ୍ୟାଲେଣ୍ଟ ଅଛି ତା'ହେଲେ ତ ତମେ ଅଲଗା ଜାଗାକୁ ଯାଇକି ମଧ୍ୟ ମାନେ ଭୁବନେଶ୍ୱର ଯାହା ବି ସିଆଡ଼େ ଯାଇକି ମଧ୍ୟ କୌଣସି କାମ କରି ପାରିବ ହଁ ହଷ୍ଟେଲ୍ ବି ଅଛି ଆଉ ହଷ୍ଟେଲ୍ରେ ତ ଏବେ ପାଞ୍ଚ ହଜାର ଲେଖାଏଁ ଦିଆହେଉଛି ପ୍ରଥମ ଥର ତା'ପରେ ମାସକୁ ମାସ ପଇସା ଦିଆହେଉଛି ଖାଇବା ବଦଳରେ ବି ଦିଆହେଉଛି ଦିଓଳି ଖାଇବାକୁ ଦିଆହେଉଛି ସକାଳେ ଭାତ ଡାଲି ଦିଆହେଉଛି ଉପରଓଳି ଉପରଓଳିକୁ ଟିଫିନ୍ ଦିଆହେଉଛି ସକାଳେ ଟିଫିନ୍ ଦିଆହେଉଛି ଆଉ ହଷ୍ଟେଲ୍ ଲାଟ୍ରିନ୍ ବାଥ୍ରୁମ୍ ସବୁ ସୁବିଧା ଅଛି ହଁ ଖେଳ ଖେଳ ବି ଅଛି ପଡ଼ିଆ ଅଛି ସମସ୍ତେ ଖେଳିବାକୁ ଯାଉଛୁ ତିନିଟା ହେଲେ ଛଡ଼ା ହେଉଛି ତା'ପରେ ଛୁଟି ଦିନଯାକରେ ବି ଛଡ଼ା ହେଉଛି ଆଉ ହଷ୍ଟେଲ୍ ପରିସ୍କାର କରିବା ପାଇଁ ମଧ୍ୟ ସବୁ ପିଲା ଅଛନ୍ତି ମିଶିକି କରିବେ ରେଜଲ୍ଟ ରେଜଲ୍ଟ ସମସ୍ତେ ଭଲ ହେଉଛି ଖାଲି ପଢ଼ିବାର ଅଛି ସାର୍ ମାନେ ସମସ୍ତେ ତାଙ୍କର ନାହିଁ ଯେତିକି ପଢ଼ାଇବା ଦରକାର ସେମାନେ ସବୁ ଠି୍କଠାକ୍ ପଢ଼ାଉଛନ୍ତି ଖାଲି ଯଦି ତମେ ତାଙ୍କୁ ଫୋକସ୍ କରିକି ଯଦି ଭଲ ପଢ଼ିପାରିଲ ତମେ ଚେଷ୍ଟା କରିକି ତମେ କେମିତି ପଢ଼ାଉଛନ୍ତି ତମେ ଦେଖିକି ଚେଷ୍ଟା କରିକି ଯଦି ପଢ଼ିପାରିଲ ତା'ହେଲେ ଠିକ୍ ହେଇପାରିବ ନାହିଁ ସବୁ ଭଲସେ ପଢ଼ାହେଉଛି ନହେଲେ ସବୁ ମ୍ୟାଥ୍ ଟିଚର୍ ମଧ୍ୟ ଅଛନ୍ତି ଏମ୍ ଆଇ ଏଲ୍ ସାର୍ ମାନେ ସବୁ ଯେତିକି ବିଷୟ ଅଛି ସବୁ ସାର୍ ତ ଅଛନ୍ତି ତା'ହେଲେ ସବୁ ବିଷୟ ବି ପଢ଼ାହେଉଛି ଠିକ୍ ଟାଇମ୍ରେ ସାର୍ ମାନେ ମଧ୍ୟ ଆସୁଛନ୍ତି ଠିକ୍ ଟାଇମ୍ରେ କ୍ଲାସ୍ ମଧ୍ୟ ହେଉଛି ଠିକ୍ ଟାଇମ୍ରେ ଛୁଟି ମଧ୍ୟ ହେଉଛି ପିଲା ମାନେ ବି ସବୁ ଯାଉଛନ୍ତି ଖାଲି ଦୁଇ ତିନିଟା ପିଲା ଖାଲି ବଦ୍ମାସି କରୁଛନ୍ତି ହେଲେ ତମେ ଯଦି ଭଲ ପଢ଼ିବ ସାର୍ ମାନଙ୍କୁ ମ୍ୟାଡ଼ାମ୍ ମାନଙ୍କୁ ରେସପେକ୍ଟ ଦେବ ତମେ ତମର କେବେ କ୍ଲାସ୍ ମିସ୍ କରିବ ନାହିଁ ଠିକ୍ ଟାଇମ୍ରେ ଆସିବ ଠିକ୍ ଟାଇମରେ ଯିବ ସବୁ ଯେତିକି ପଢ଼ା ହେଉଛି ସବୁ ହେଲା ଘରକୁ ଯାଇକି ପରିଶ୍ରମ କରକି ପଢ଼ାପଢ଼ି କରି ଆସିଲେ ତ ତମେ ପରୀକ୍ଷା କି କ'ଣ ଭଲ କରିପାରିବ ଆଉ ତମେ ତା'ହେଲେ କେବେ ଆଡ଼୍ମିଶନ କରୁଛ ହଉ ହଉ ହଁ ହଁ ହଁ କେତେ ତମେ ଆସିବ ଆଉ ହଁ ସକାଳୁ ତମେ ପଳାଇ ଆସ ଆଡ଼୍ମିଶନ୍ ପାଇଁ ଲେଟ୍ ହେଇଯିବ ତ ତମେ ଟିକେ ଜଲଦି ଆସିଲେ ଆଡ଼୍ମିଶନ୍ଟା କରିକି ତା'ପର ଦିନ କ୍ଲାସ୍ ଆସିବ ଠିକ୍ ସେ କ୍ଲାସ କରିବ ହଉ କାଲି ଆସ ହେଲା ରହୁଛି